ହଁ ଆମର ଅଞ୍ଚଳରେ ପଶୁଚିକିତ୍ସକ ଅଛନ୍ତି ସେମାନେ ପଶୁ ଦେହ ଖରାପ ହେଇଗଲେ ଆସନ୍ତି ତାଙ୍କୁ ଫୋନ୍ କରିଦେଲେ ସେମାନେ ଘରକୁ ଆସନ୍ତି ଦେଖିବାକୁ ନହେଲେ ତା ଙ୍କୁ ଆମେ ତାଙ୍କ ପାଖକୁ ଆମେ ନେଇକି ଯାଉଁ ସେ ଆମକୁ ପରାମର୍ଶ ଦିଅନ୍ତି ତାଙ୍କୁ ଗରମ ଗରମ ଖାଇବାକୁ ଦେବେ ପୋଟିନି ଦେବେ ତାଙ୍କ ଦେହ ଭଲ ରହିବ ତାଙ୍କ ପଛରେ ବହୁତ ଟଙ୍କା ଖର୍ଚ୍ଚ ହୁଏ ତାଙ୍କର ଗୋଟେ ଗୋଟେ ଇଞ୍ଜେକ୍ସନ୍ ର ଦାମ୍ ଦୁଇ ଦୁଇଶହଟଙ୍କା ରୁ ଅଧିକ ତାଙ୍କର ଟିକିଏ ଦେହ ଖରାପ ହେଲେ ତାଙ୍କୁ ଡାକ୍ତର ଇଞ୍ଜେକ୍ସନ୍ ଦିଏ ଔଷଧ ଦିଏ ତାଙ୍କର ଯତ୍ନ ଆମେ ଏପରି ନେଇଥାଉ ପଶୁମାନ ପଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୁଏ ଏଁ ଟଙ୍କା ଖର୍ଚ୍ଚ ହୁଏ ତିନିହଜାର ଭଳିଆ ଖର୍ଚ୍ଚ ହୁଏ ମାସକୁ